ଆମର ଯୋଉ କୋୱିନ୍ ଆପ୍ଟା ଥିଲା ଆମକୁ ସେ ବହୁତ ମାତ୍ରାରେ ସାହାଯ୍ୟ କରିଛି ଆମେ ଆମର ସେଠାରେ କୋଭିଡ଼୍ ଯେତେବେଳେ ଟୀକା ଗ୍ରହଣ କରିବା ଆମେ ସେଥିରେ ଯୋଉ ରେଜିଷ୍ଟ୍ରେସନ୍ କରିପାରିବା ଏବଂ ଆମର କେତେଟା ଭ୍ୟାକ୍ସିନ୍ ଆମେ ନେଇଛେ କେତେଟା ସ୍ଲଟ୍ ବୁକ୍ ହେଇଛି ସେଗୁଡ଼ାକ ସବୁ ଆମେ ଜାଣିପାରିବା ଆମର କୋୱିନ୍ ଆପ୍ଟି କୁ ମୁଁ ବହୁତ ସାହାଯ୍ୟ ସେଥିରେ କରିଛି ଆମର କେତେଟା ଭ୍ୟାକ୍ସିନେସନ୍ ଦରକାର ଆମକୁ ଆମ କେତେଟା ଭ୍ୟାକ୍ସିନ୍ ହେଇଛି ଏଗୁଡ଼ାକ ସବୁ ପାଇଁ ବି ମଧ୍ୟ ସେ ସାହାଯ୍ୟ କରିଛି